ହ୍ୟାଲୋ ସାର୍ ହ୍ୟାଲୋ ସାର୍ ଆପଣ କ'ଣ ଫ୍ଲିପ୍କାର୍ଡ଼ ଅଫିସ୍ରୁ କହୁଛନ୍ତି କି ହଁ ଯଦି ଆପଣ ଫ୍ଲିପ୍କାର୍ଡ଼ ଅଫିସ୍ରୁ କହୁଛନ୍ତି ତା'ହେଲେ ମୁଁ ଗତ ମାସରେ ମୋ ପାଇଁ ଗୋଟାଏ ପାଞ୍ଚ ହଜାର ଟଙ୍କାର ଡ୍ରେସ୍ଟିଏ ଅର୍ଡ଼ର୍ କରିଥିଲି ସେଥିରେ ମୋତେ ଗୋଟାଏ କୁପନ ମିଳିଥିଲା ତାହା ଏଯାଏଁ ମୁଁ ବ୍ୟବହାର କରିନଥିଲି ଏବଂ ସେହି କୁପନଟିକୁ ମୁଁ ଏବେ ବ୍ୟବହାର କରିବାକୁ ଚାହେଁ ତେଣୁ ମୁଁ ଆପଣଙ୍କୁ ପଚାରୁଛି ଯେ ସେହି କୁପନଟିରେ ମୋତେ ଏବେ ଯେଉଁ ଡ୍ରେସ୍ଟିଏ ମୁଁ ଅର୍ଡ଼ର୍ କରୁଛି ସେଇଥିରେ କିଛି ରିହାତି ମିଳିବ ନା ନାହିଁ ଆପଣ ଏହା ମୋତେ କୁହନ୍ତୁ ତାହା ମୁଁ ଆପଣଙ୍କ ଠାରୁ ଶୁଣିବାକୁ ଚାହେଁ ତାହେଲେ ମୁଁ ଏବେ ରହୁଛି ସାର୍ ଧନ୍ୟବାଦ ଧନ୍ୟବାଦ ସାର୍